ସାର୍ ନମସ୍କାର ମୁଁ ଅଞ୍ଜଳି ବେହେରା କହୁଥିଲି ଏଇ ଆମ ପିଲାଟା ଆପଣଙ୍କ ବିଦ୍ୟାଳୟରେ ପାଠ ପଢ଼ୁଛି ତ ଆଉ ପ୍ରଥମ ଯୋଉ ୟୁନିଟ୍ ଟେଷ୍ଟ୍ ହେଇଥିଲା ମୁଁ ସେଇ ବିଷୟରେ ଟିକିଏ କଥା ହେବାକୁ ଚାହୁଁଥିଲି ଦେଖନ୍ତୁ ୟୁନିଟ୍ ଟେଷ୍ଟ୍ ତ ହେଇଗଲା କିନ୍ତୁ ଯୋଉ ରେଜଲ୍ଟ ବାହାରିଛି ତା'ର ସାର୍ ଆମ ପିଲାଟି ଖରାପ୍ କରିଛି କ'ଣ କରାଯିବ ତା'ର ପ୍ରିଭିୟସ୍ କ୍ଲାସ୍ ରେ ତ ସେ ଭଲ କରୁଥିଲା କିନ୍ତୁ ଏଇ ୟୁନିଟ୍ ଟେଷ୍ଟ୍ ରେ କାହିଁକି ସେ ଖରାପ୍ କଲା ଆଜ୍ଞା ସ୍ମୃତିରଞ୍ଜନ ବେହେରା ଆଜ୍ଞା ମୁଁ ମ୍ୟାମ୍ କହୁଥିଲି ମ୍ୟାଥ୍ ରେ ଖରାପ୍ କରିଛି ସାର୍ ଆମର ଟ୍ୱେଣ୍ଟି ଫାଇଭ୍ ର ମାର୍କ ହେଇଥିଲା ତା'ର ଷୋହଳ ଅଛି ହଁ ଆଗରୁ ଜଣେ ସାର୍ ଙ୍କ କତିରେ ଟ୍ୟୁସନ୍ ହେଉଥିଲା ସେ ତା'ପରେ ସେ ସାର୍ ତ ପଳେଇଲେ ମୁଁ ସାର୍ ଆଉ ଟ୍ୟୁସନ୍ ଚେଞ୍ଜ୍ କରିଦେଲି ତା'ପରେ ସାର୍ ବୋଧେ ଏମିତି ପ୍ରୋବ୍ଲେମ୍ ହେଉଛି ସେ ଭଲ ମାର୍କ ରଖୁନି ବୁଝି ପାରୁନି କି କ'ଣ ସେଥିପାଇଁ ବୋଧେ ଅସୁବିଧା ହେଉଛି

ସାର୍ ଦେହ ଖରାପ୍ ଥିଲା ସେ ସେଥିପାଇଁ ଯାଇ ପାରିନଥିଲା ମୁଁ ଚାହୁଁଛି କି ତା'ର ଆଉ ନେକ୍ସଟ୍ ଯୋଉ ଆମର ୟୁନିଟ୍ ଟେଷ୍ଟ୍ ହେବ ସେଥିରେ କେମିତି ଭଲ କରିବ ଆପଣ ଟିକିଏ ଭଲସେ ଦେଖିବେ ତା'ର ତ୍ରିଗୋଣମିତି ଜମା ହେଉ ହି ନାହିଁ ଯେତେ ବୁଝେଇଲା ପରେ ବି ବୁଝିପାରୁ ନାହିଁ ଆପଣ ଟିକିଏ ଭଲସେ ଦେଖନ୍ତୁ ନହେଲେ ଆଉ ଆପଣ ସାର୍ ଟ୍ୟୁସନ୍ଫ୍ୟୁସନ୍ କରୁଛନ୍ତି କି ସେ ସାର୍ ଗଣିତ କଥା କହୁଥିଲି ଆଉ ଆମର ସାହିତ୍ୟଟା ଠିକ୍ଠାକ୍ ଅଛି ତଥାପି ଆଉ ଟିକିଏ ଦେଖିବାକୁ ପଡ଼ିବ ଆଉ ଆଜ୍ଞା ଆଜ୍ଞା ସାର୍ ତଥାପି ଆଉ ଆମର ଯୋଉ ବିଜ୍ଞାନ କହୁଛି ସାର୍ ଆମର ଯୋଉ ମ୍ୟାଥ୍ ସାର୍ ଆପଣ ଯାହାକୁ କହୁଛନ୍ତି ସେ ଆମର ବିଜ୍ଞାନ ପଢ଼େଇବେ ନା ସାର୍ ମୁଁ ଆ ଆପଣ ଟିକିଏ ବୁଝନ୍ତୁ ତାଙ୍କ ତା'ଲାଗି ପୁଅଟା ଲାଗି ମ୍ୟାଥ୍ ଆଉ ସାଇନ୍ସ ଟ୍ୟୁସନ୍ ପାଇଁ ଆଉ ଓଡ଼ିଆ ଭୂଗୋଳ ଇତିହାସ ମୁଁ ସାର୍ ଘରେ ଦେଖିଦେବି ତା'ର ମୁଁ ସେ ବିଜ୍ଞାନ ଆଉ ଗଣିତ ପାଇଁ ଟିକିଏ ଅସୁବିଧା ହେଉଛି ଆପଣ ଯଦି ଟିକିଏ ଭଲସେ ଭଲ ଟିଚର୍ ଆମକୁ ଖୋଜି ଦେବେ ଟ୍ୟୁସନ୍ ପାଇଁ ତାହେଲେ ସାର୍ ମୁଁ ବହୁତ ଖୁସି ହେବି ଆଜ୍ଞା ଆଜ୍ଞା ନମସ୍କାର ସାର୍